ଆପଣଙ୍କ ଅଞ୍ଚଳରେ ଚାଷବାସ କରୁଥିବା ବିଷୟରେ ମୋତେ କିଛି କୁହନ୍ତୁ ଆମର ଗାଁ ସାଧାରଣତଃ ଏକ କୃଷିପ୍ରଧାନ ଗାଁ ଆମର ଆମ ଗାଁରେ ସାଧାରଣତଃ ବିଭିନ୍ନ ପ୍ରକାର ଚାଷ କରାଯାଏ ମୁଖ୍ୟତଃ ସମସ୍ତେ ଧାନ ଚାଷ କରନ୍ତି ଧାନର ଯଦି ଆମେ ଦେଖିବା ତାହେଲେ ବିଭିନ୍ନ ପ୍ରକାର କିଏ ସ୍ଵର୍ଣ୍ଣ ଚାଷ କରନ୍ତି କିଏ ହଜାରଏକ ଚାଷ କରନ୍ତି ହୁଏତ କିଏ ପୂଜାଧାନ ଚାଷ କରନ୍ତି ଧାନଚାଷ କରିବା ସମୟରେ ଆମର ସାଧାରଣତଃ ଦୁଇଟା ପ୍ରକାର ଚାଷ କରାଯାଏ ଗୋଟେ ଧାନ ବୁଣା ହବାଯାଏ ଆଉ ଧାନ ରୁଆ ଯାଏ ଯଦି ଆମ ବୁଣା ବିଷୟରେ ଦେଖିବା ତାହେଲେ ସାଧାରଣତଃ ଆମେ ଖରାଦିନେ ଧାନକୁ ବୁଣିଥାଉ ବୁଣି ସାରିଲାପରେ ଖତ ଦେଇଥାଉ ଯଦି ତା'ପରେ ଆମେ ଚାଷ କରିଥାଉ ଦୁଇରୁ ତିନିଥର ଚାଷ କରିକି ଧାନ କାଟିଥାଉ ଯଦି ରୁଆ ସାଧାରଣତଃ ଦେଖିବା ଧାନ ରୋଇବା ସମୟରେ ଆମେ ତଳି ପକାଇଥାଉ ତଳି ପକାଇ ସାରିଲା ପରେ ତଳି ବଡ଼ ହବା ପରେ ବିଲରେ କାଦୁଅ କରି ତାକୁ ନେଇ ରୋଇକି ଧାନଚାଷ କରିଥାଉ ଖାଲି ଧାନ ଆମର ଚାଷ ହୁଏନି ମୁଗ ମଧ୍ୟ ଚାଷ ହୁଏ ବିରି ମଧ୍ୟ ଚାଷ ହୁଏ ଚିନାବାଦାମ ଚାଷ ହୁଏ ଆଉ ଯେଉଁ ଡାଲି ଦେଖିବା ସାଧାରଣତଃ ହରଡ଼ ଡାଲି ଚାଷ ହୁଏ ମୁଗ ଡାଲି ଚାଷ ହୁଏ ତୈଳବୀଜ ଦେଖିଲେ ଆମର ସୋରିଷ ଚାଷ ମଧ୍ୟ ହୁଏ ଆଉ ଯଦି ପନିପରିବା ଉପରେ ଦେଖିବା ସାଧାରଣତଃ ଆମର ଏଇଠି ବିଭିନ୍ନ ପ୍ରକାର ପନିପରିବା ହୁଏ ବାଇଗଣ ହୁଏ ଭେଣ୍ଡି ହୁଏ କାକୁଡ଼ି ହୁଏ ଆଳୁ ହୁଏ ବିଟ୍ ଗାଜର ଧଣିଆ କଞ୍ଚାଲଙ୍କା ସବୁପ୍ରକାର ଚାଷ ହୁଏ ବିଭିନ୍ନ ପ୍ରକାର ଚାଷ କରିକି ଆମ ଗାଁଲୋକ ଏଇତ ଗୁଜୁରାଣ ମେଣ୍ଟାଇ ଥାଆନ୍ତି